ମୁଁ ବା ଆମ ଅଞ୍ଚଳରେ ଥିବା ବ୍ୟକ୍ତି ମାନେ ପାଣି ଅଭାବ ବହୁତ ହୋଇଥାଏ ଆମ ଅଞ୍ଚଳରେ ପାଣି ଅଭାବ ବହୁତ ହୋଇଥାଏ କିନ୍ତୁ କିଛି ବର୍ଷ ମଧ୍ୟରେ ବା କିଛି ଦିନ ମଧ୍ୟରେ ବିଜୁ ବା ଆମର ପୁରାପୁରି ସମସ୍ତଙ୍କ ଘରେ ପାଣିର ସୁବିଧା ହୋଇଛି